ହଁ କୁହ କିଛି ଦରକାର ଥିଲା କି ଗାଡ଼ିଫାଡ଼ି କିଛି ଦରକାର ଥିଲା କି ହଁ ହଁ ଆମେ କୋଉଠି ଆପଣ ଯିବେ ବୋଲି ଭାବୁଛନ୍ତି କି ହଁ ହଁ କାଲି ଯିବେ ହଉ ଠିକ୍ଅଛି ଆପଣ ଯିବେ ଆଉ କଣ ଆଉ କେତେଜଣ ଯିବେ ଆପଣ ଭାବୁଛନ୍ତି ଆମର ଚାରି ପାଞ୍ଚଜଣ ଧରିବେ ଆଉ ନା ବେଶୀ ନୁହେଁ ପାଞ୍ଚ ଛଅଜଣ ଅତିବେଶୀରେ ପାଞ୍ଚ ଛଅଜଣ ଧରିବେ ହଁ ହଁ ଠିକ୍ ଟାଇମ୍ ରେ ପହଞ୍ଚିବ କିଛି ଅସୁବିଧା ନାହିଁ ଆଉ ଭଡ଼ା ଆମର ପଡ଼ିବ ଅଢ଼େଇ ହଜାର ପାଖାପାଖି ପଡ଼ିବ ଆ କଟକ କହିଲାବେଳକୁ କମ୍ ହେଲାଣି ନା ନାଇ ଏତେ ତେଲ ରେଟ୍ ତ ଆପଣ ଜାଣୁଛନ୍ତି ଏଇନା କେତେ ଅଛି ଏତେ କମ୍ କଲେ ଆମେ କେମିତି ହେବ ହଁ ଠିକ୍ଅଛି ଯେ ଯାହା ଟିକିଏ ଦେଖିଆ ଦୁଇଶହ ତିନିଶହ କମେଇକୁମା ଦେବା ଆଉ ଏତେ କମେଇଲେ ଆମେ ଆଉ ହେବ କି ଖାଲି କଟକ କଟକ ନରାଜ ବୁଲିବାପାଇଁ ଯିବେ ନା ଆଉ କୁଆଡ଼େ ଯିବାର ଅଛି କଟକର

ହଉ ଠିକ୍ଅଛି ତାହେଲେ ଆଉ ତାହେଲେ ଆମେ ଯିବା କାଲି ବାହାରିବ ଯେତେବେଳେ ମୋତେ ଟିକିଏ ଏଇ ନମ୍ବର୍ଟା ରଖିଥାଅ ଟିକେ ଏଇ ନମ୍ବର୍ରେ ହଁ ହଁ ଏଇ ହଁ ହଁ ହଉ ହଉ ଠିକ୍ଅଛି ଆଉ ଯିବା ଏଇ ତମେ ବାହାରି ସାରିଲା ପରେ ମୋତେ ଟିକିଏ ଫୋନ୍ କରିଦେବ ଏଇ ତ ପାଖରେ ସାଙ୍ଗେସାଙ୍ଗେ ଯାଇକି ଅ ହଉ ଦେଖିଆ ଯାହା ଶହେ ଦୁଇଶହ କାଟିବା ଆଉ କଣ ଦେଖୁଛ ତ ତେଲ ରେଟ୍ ତାପରେ ଆଉ ଗୋଟେଦିନ ପୁରା ଲାଗିଯିବ ଯିବା ଆସିବା ଗୋଟେଦିନ ଲାଗିଯିବ ଆଉ ଏତେ କମ୍ କଲେ କେମିତି ହେବକି ହଁ ହଁ ସେଇଥିପାଇଁ ତ ଟିକିଏ ଅଧିକ ରେଟ୍ ଲାଗିବ ଯାହା ତ ରହିବ ଆମେ ଛାଡ଼ି ଦେଇକି ଯଦି ପଳେଇ ଆସିଥାଆନ୍ତୁ ଟିକିଏ କମ୍ କରିଥାଆନ୍ତୁ ଆ ଯେହେତୁ ରହିବୁ ଆମେ ନା ସେଥିପାଇଁ ତ ଟିକିଏ ଦରକାର ପଡ଼ିବ ଅଧିକ ପଇସା ଦରକାର ପଡ଼ିବ ତେଲ ପଡ଼ିବ ଟୁଲ୍ ଗେଟ୍ ଅଛି ଟୁଲ୍ ଗେଟ୍ ପଡ଼ିବ ଆଉ ଆମର କିଛି ଖର୍ଚ୍ଚ ପାଣି ଅଛି ଆଉ ଏତେ କମ୍ କଲେ ଆମେ କଣ ଚଳିପାରିବୁ କି ହଉ ଠିକ୍ଅଛି ତାହେଲେ ଆଉ ଯାହା ଶହେ ଦୁଇଶହ କାଟିବି ଆଉ ହଉ ଜଲ୍ଦି ବାହାରିବ ତମେ ଯେତେ ଜଲ୍ଦି ଯେତେ ଜଲ୍ଦି ବାହାରିବ ମୁଁ ସେତେ ଜଲ୍ଦି ନେଇକି ଛାଡ଼ି ଦେଇକି ବୁଲାବୁଲି କରିକି ଆସିବ ଆ ତମେ ଯଦି ଡେରି କରିବ ବାହାରିବା ପାଇଁ ସ୍ତ୍ରୀ ଲୋକମାନଙ୍କର ତ ସବୁ ଲେଟ୍ ବାହାରିବା ଆ ତେଣୁ ଲେଟ୍ ହେବ ଆଉ ହଁ ହଁ ହଁ ଠିକ୍ଅଛି ତାହେଲେ ହ ହ ହଉ ଠିକ୍ଅଛି